ମୋତେ ଫୁଲ୍ ଗଛ୍ ଜଗାରେ ବହୁତ ପସନ୍ଦ ଲାଗ୍ସି ହେନ୍ତାକି ବହୁତ ବହୁତ ବଲେ ଫୁଲ୍ ଟଗର୍ ଗଛ୍ ଗୁଲାପ୍ ସୂର୍ଯ୍ୟମୁଖୀ ଟଗର୍ ଏ କାରବେନ୍ଦ୍ରା ବହୁତ ମାନେ ବହୁତ ଏନ୍ତା ଜଗେଇଛେ ହେନ୍ତା କି ତାପରେ ଏନ୍ତା ଫଲ୍ ଫୁଲା ଫଲ୍ ଫୁଲ୍ ଗୂଜା ହେନ୍ତା ଆମ୍ ଗଛ୍ ମାୟା ଗଛ୍ ଲେମ୍ବୁ ବଡ଼ଲ୍ ଡ଼ାଲିମ୍ ଜାମ୍ ଗଛ ହେନ୍ତା ବହୁତେ ଯୋଗେଇଚାଁ ହେନ୍ତା ହେନ୍ତା ବହୁତ ଯୋଗେଇଚେ ଆର୍ ବି ଏଟା ମଗେଇଚେ ନା ଜୋଗାବାର୍ ଲାଗି ଯେନ୍ତା ଫ୍ ଭଲ୍ ଫୁଲ୍ ମାନେ ଯୋଗେଇଚେଁ ଆଉ ଏନ୍ତା ଯୋଗାମି ଲ ଆଉ ଫୁ ନୂଆ ନୂ ପଡ଼ନାସୁଚେ ଯୋଗାମି ହେନ୍ତା ହେଇଯିବା ପାନ୍ ଛଅ ଛଅଶଟା କୁଛ ହେଇଯିବା ବହୁତେ ଲଗେଇଚାଁ ଫଲ୍ ଗଛ୍ ଆର୍ ଫୁଲ୍ ଗଛ୍ ଫୁଲ୍ ଗଛ୍ଟା ବହୁତ ଅଛି ଫଲ୍ ଗଛ୍ ଫଲ୍ ଗଛ୍ଟେ କମ୍ ଅଛି ଆରୁ ଏନ୍ତା ବେଲ ଆମେ ବୋଲି ଚାହୁଁଛେ